ନିର୍ଦ୍ଧିଷ୍ଟ ଋତୁରେ କିଛି ଲୋକମାନଙ୍କୁ ପ୍ରଭାବିତ କରିଥାଏ ସେଥିରେ ଅନେକ ପ୍ରକାର ରୋଗ ହୋଇଥାଏ ଆଉ ଖରାଦିନେ ଯେମିତି ଆମକୁ ଅଂଶୁପାତ ହୁଏ ତା'ର ପ୍ରତିରୋଧକ ହେଉଛି ଖରାଦିନେ ଘରୁ ବାହାରିବା ପୂର୍ବରୁ ପାଣି ବୋତଲ ଗୋଟେ ଧରିବା କଥା ଛତା ଗୋଟେ ଲଗାଇବା କଥା ଆଉ ମୁଣ୍ଡରେ ମାକ୍ସ ଫାକ୍ସ ସବୁ ପିନ୍ଧିକି ଯିବା କଥା ଅନେକ ପ୍ରକାର ଲୋକମାନେ ରାସ୍ତା ଉପରେ ପଡ଼ିଯାଆନ୍ତି ସେଥିରେ ଅନେକ ପାଣି ଫାଣି ପିଇବା କଥା ଗ୍ଲୁକନ୍ ଡ଼ି ଘରକୁ ଆସିଲେ ପୁଣି ଗ୍ଲୁକନ୍ ଡ଼ି ପିଇବା କଥା ଅନେକ ପ୍ରକାର ଜୁସ୍ ପିଇବା କଥା ଖରାକୁ ଏତେ ଯିବା କଥା ନୁହେଁ ବର୍ଷାଦିନେ ଯେମିତି ଆମର ଝାଡ଼ା ବାନ୍ତି ଜ୍ୱର ମ୍ୟାଲେରିଆ ଡେଙ୍ଗୁ ଅନେକପ୍ରକାର ଥଣ୍ଡା ଜ୍ୱର ଏମତି ଅନେକପ୍ରକାର ରୋଗ ହୋଇଥାଏ ସେ ଭିତରୁ ବଞ୍ଚିବା ପାଇଁ ଆମକୁ ରାସ୍ତାରେ ବର୍ଷା ହେଲେ ରାସ୍ତାରେ ପାଣି ଜମିଥାଏ ସେଇ ସେଇ ରାସ୍ତାରେ ପାଣି ଜମି ଜମି ସେଇଠି ଆମର ମଶା ସବୁ ଉତ୍ପନ୍ନ ହୁଅନ୍ତି ସେ ଜାଗାରେ ଅନେକ ପ୍ରକାର ମ୍ୟାଲେରିଆ ହୁଏ ଡେଙ୍ଗୁ ବି ରୋଗ ହୋଇଥାଏ ମଶା ଆସିକି ଆମକୁ କାମୁଡ଼ନ୍ତି ଥଣ୍ଡା ଜ୍ୱର ବି ହେଇଥାଏ ଅନେକପ୍ରକାର ରୋଗ ହେଇଥାଏ ବର୍ଷାଦିନରେ ବର୍ଷାଦିନରେ ଆମକୁ ବହୁତରୁ ବହୁତ ରୋଗ ହେଇଥାଏ ସେତେବେଳେ ସବୁ ଲୋକ ଜ୍ୱର ଥଣ୍ଡାରେ ପୀଡ଼ିତ ରୁହନ୍ତି ଅନେକପ୍ରକାର ରୋଗରେ ଆସକ୍ତ ହେଇଯାଇଥାନ୍ତି ଶୀତଦିନେ ଆମକୁ ଅଧିକ ଥଣ୍ଡା ପଡ଼ିବାରୁ ଆମେ ତା'ଦେହରୁ ଜ୍ୟାକେଟ୍ ଫ୍ୟାକେଟ୍ ପିନ୍ଧି ଘରୁ ବାହାରିବା କଥା ତା'ପରେ ଅନେକପ୍ରକାର ସକାଳୁ କୁହୁଡ଼ି ବି ପଡ଼ିଥାଏ ସେଥିରୁ ଲୋକମାନଙ୍କୁ ଥଣ୍ଡା ଜ୍ୱର କାଶ ବି ଧରିଥାଏ କାଶ ବନ୍ଦ ହେଇଗଲେ ନାକରୁ ପାଣି ବାହାରେ ଯଦି ନାକରୁ ଯଦି ପାଣି ବାହାରିବା ବନ୍ଦ ହେଇଯାଇଥାଏ କାଶ ହେଇଥାଏ କାଶ ପୁଣି ଅନେକପ୍ରକାର କାଶ କାଶ ହେଲେ ଛାତିରେ କଫ ପୁରା ଜାମ୍ ହେଇକି ରହିଯାଇଥାଏ ସେଥିରେ ଆମକୁ ଅନେକପ୍ରକାର କଷ୍ଟ ହୋଇଥାଏ ଏଇ ଏଇସବୁରୁ ମାନେ ପ୍ରତିରୋଧ କରିବା ପାଇଁ ଆମେ ଡକ୍ଟର ପାଖକୁ ଯାଇଥାଉ ଡକ୍ଟର ବି ଆମକୁ ଅନେକପ୍ରକାର ଔଷଧ ଦିଅନ୍ତି ଇଞ୍ଜେକ୍ସନ୍ ଦିଅନ୍ତି ଅନେକପ୍ରକାର ଆମେ ଔଷଧ ବି କିଣା କିଣିକି ଥାଉ ଅନେକପ୍ରକାର ପଇସାର ଅଧିକ ପଇସାର ଆମେ ଔଷଧ କିଣିକିନା ଘରେ ରଖୁ ସେଇଟା ପୁଣି ଆମେ ଟାଇମ୍ ବାଏ ଟାଇମ୍ ଖାଉ ସେ ରୋଗରୁ ଆମେ ବଞ୍ଚିବା ପାଇଁ ଅନେକପ୍ରକାର ଡକ୍ଟର ମେଡ଼ିକାଲ ସବୁଆଡ଼େ ଆମେ ଯାଇଥାଉ ସେଥିରୁ ଯେମିତି ଆମେ ଯେମିତି ବଞ୍ଚିତ ରହିବା ପାଇଁ ଏଇଥିରୁ ଅଧିକ ଯଦି ଆମେ ଯଦି ଅଧିକ ସଚେତନତା ହେବା ସେଥିରୁ ଅନେକପ୍ରକାର ଟୀକା ବି ନେଇଥାଏ ଇଞ୍ଜେକ୍ସନ୍ ବି ଦିଅନ୍ତି ଡକ୍ଟର ମାନେ ଆଉ ଜ୍ୱର ଥଣ୍ଡା ମ୍ୟାଲେରିଆ ପାଇଁ ବି ଟୀକା ଏ ଟୀକା ଦିଅନ୍ତି ଡେଙ୍ଗୁ ପାଇଁ ବି ଟୀକା ଦିଅନ୍ତି ଅନେକପ୍ରକାର ସବୁଥିରେ ଆମକୁ ଟୀକା ଦିଅନ୍ତି ଆମେ ଯଦି ଏଥିରୁ ଯଦି ଅନେକପ୍ରକାର ସୁରକ୍ଷିତରେ ଯଦି ରହିବା ଆମେ ମାନେ ସବୁ ଭଲରେ ରହିପାରିବା